ହେଲୋ ହଁ ହେଲୋ କିଏ କହୁଛନ୍ତି

ଆଚ୍ଛା ଆପଣ କୋଉଠୁ କହୁଥୁଲେ ମ୍ୟାଡମ୍ ଓହୋ ଆପଣଙ୍କୁ କ'ଣ ହୋଇଛି କି ଜର କେତେଦିନ କେତେଦିନ ହେଲାଣି ଓହୋ ଆପଣ ଆଉ ଅନ୍ୟ କୋଉ ଜାଗାରେ ଦେଖେଇନାହାନ୍ତି

ଆପଣ ଆସନ୍ତୁ ଆମର ଏଇଠି ଦେଖିବା ଚାର୍ଜ୍ ହେଉଛି ଦୁଇଶହ ଟଙ୍କା ଆଉ ହଁ ଦୁଇଶହ ଟଙ୍କା ଆଉ ବେଡ୍ ଚାର୍ଜ୍ ଦିନକୁ ତିନଶହ ଟଙ୍କା ଦିନକୁ ଦିନକୁ ତିନିଶହ ଟଙ୍କା ଆଉ ଯଦି ଆପଣଙ୍କର କିଛି କାର୍ଡ୍ ଅଛି ତ ଆପଣଙ୍କୁ ସେଇଠି ବହୁତ ସୁବିଧା ମିଳି ମିଳିବ ଯେମତିକି ଆଜିକାଲି ଆମକୁ ବି ଏସ୍ କେ ୱାଇ ଶି କାର୍ଡ୍ ଚାଲୁଛି ଏମିତି କିଛି କିଛି ଆପଣଙ୍କ ପାଖରେ ରହିଛି ତାହେଲେ ଆପଣ ସେଥିରୁ ଫୁଲ୍ ସୁବିଧା ନେଇପାରିବେ ଆଉ ଆପଣ ଆସନ୍ତୁ ଆମର ମେଡିକାଲ୍ରେ ବହୁତ ଭଲ ଟ୍ରିଟ୍ମେଣ୍ଟ୍ ହୁଏ ମୁଁ ପର୍ଶନାଲି ଆପଣଙ୍କୁ ମୁଁ ପର୍ଶନାଲି ଆପଣଙ୍କୁ ଟ୍ରିଟ୍ କରିବି ଆଉ ଆପଣଙ୍କ ଟେଷ୍ଟ୍ ସବୁ କରିବାକୁ ପଡ଼ିବ ଆପଣଙ୍କୁ ଏତେ ଦିନରୁ ଜର ହୋଇଛି ମାନେ ଛାଡ଼ିଯିବା କଥା ଛାଡ଼ିନି ମାନେ ତ ସବୁ ଟେଷ୍ଟ୍ କରିବାକୁ ପଡ଼ିବ ହଁ ଆମର ଏଠି ନର୍ସ୍ମାନଙ୍କର ବହୁତ ଫ୍ୟାସିଲିଟି ଅଛି ଗୋଟେ ପେସେଣ୍ଟ୍କୁ ଗୋଟେ ନର୍ସ୍ ସବୁ ଟାଇମ୍ରେ ଯିବା ଆସିବା କରୁଥାନ୍ତି ଡକ୍ଟର୍ମାନେ ବି ସବୁ ଟାଇମ୍ରେ ଆଭେଲେବଲ୍ ଥାଆନ୍ତି ଖାଇବା ପିଇବାର ସୁବିଧା ଅଛି କ୍ୟାଣ୍ଟିନ୍ ଅଛି ତିନି ଟାଇମ୍ ଦେଉଛନ୍ତି ଗୋଟେ ମିଲ୍ ପଚାଶ ଟଙ୍କା କରିକି ନେଉଛନ୍ତି ଆଉ ସବୁ ସେତିକି ଅଛି ଆପଣ ତାପାଇଁ ବିଲକୁଲ ୱରିଡ଼୍ ହୁଅନ୍ତୁନି ଆମର ଫେମସ୍ ହସ୍ପିଟାଲ୍ ଅଟେ ତ ଆପଣ ଆସନ୍ତୁ କାଲି ହଉ ହଉ ଠିକ୍ ଅଛି ଠିକ୍ ଅଛି